ବନ୍ୟା ମରୁଡ଼ି ଆଦି ଘନ ଘନ ସଦାବେଳେ ଆତଜାତ ହଉଛି କାରଣ ବର୍ଷକୁ ଆମ ରାଜ୍ୟରେ ମରୁଡ଼ି ବର୍ଷକୁ ଥରେ ଆସୁଛି ଆଉ ବର୍ଷକୁ ଥରେ ମରୁଡ଼ି ମଧ୍ୟ ଆସୁଛି ଆଉ ଏଥର ମୁକାବିଲା କରିବା କେମିତି କରିପାରିବାନି ବାତ୍ୟା କୁଆପଥର ମାଡ଼ ବନ୍ୟା ମରୁଡ଼ି କଠିନ ପରିବର୍ତ୍ତନ ଜଳବାୟୁ